ଆମ ଘରେ ଗୃହପାଳିତ ପଶୁ ଗାଈ ଓ କୁକୁର ଅଛନ୍ତି ଗାଈମାନଙ୍କୁ ଆମେ ପ୍ରତିଦିନ ସକାଳୁ ଉଠିଲା ପରେ ସେମାନେ ଯେଉଁ ମଳତ୍ୟାଗ କରିଥାନ୍ତି ତାକୁ ସଫା ସଫି କରୁ ତା'ପରେ ଗାଈଙ୍କୁ ଖାଇବାକୁ ଦିଆଯାଏ ଗାଈଙ୍କୁ ଖାଇସାରିବା ପରେ ତାଙ୍କୁ ପାଣି ମଧ୍ୟ ଦିଆହୋଇ କିଛି ଘାସ ଦିଆଯାଏ ତା'ପରେ କୁକୁରଙ୍କୁ ମଧ୍ୟ ଯେଉଁମାନେ ଅଛନ୍ତି ସେମାନଙ୍କୁ ମଧ୍ୟ ଆମେ ଦିନକୁ ତିନିଥର ତାଙ୍କୁ ଖାଇବାକୁ ଦେଉ ତାଙ୍କର ରହିବା ବ୍ୟବସ୍ଥା ରଖିଥାଉ ସେମାନେ ଠିକରେ ରହିଥାନ୍ତି